ହଁ ଗ୍ରାମୀଣ ସମ୍ପ୍ରଦାୟର ଯୁବକମାନେ କୃଷିକୁ ଏକ ବୃତ୍ତି ବା ଜୀବନଶୈଳୀଭାବେ ଦେଖନ୍ତି କାରଣ ଏବେକାର ଯେଉଁ ସରକାର ହେଲାଣି ତ ସେଇଠି ସବୁ ଜବ୍ ମିଳୁନାହିଁ ତ ସେଇ ପାଇଁ ଏବେକା ପିଲା ସବୁ କହିବାକୁ ଗଲେ ସବୁ ଶିକ୍ଷିତ ତ ସେତିକି ଭ୍ୟାକେନସି ବାହାରୁନି ତ ସେମାନେ ଜବ୍ ମଧ୍ୟ କରିପାରୁ ନାହାଁନ୍ତି ତ ସେମାନେ କିଛି ପିଲା ବାଧ୍ୟ ହେଇକି ସେମାନେ ତାଙ୍କ ଜୀବନଶୈଳୀକୁ ଚାଷକୁ ଚାଷ ଆଡ଼େ ନେଇ ଯାଇଛନ୍ତି ଆଉ କିଛି ପିଲା ତାଙ୍କୁ ଭଲ ଭଲ ପାଇବା କିମ୍ବା ତାଙ୍କୁ ଭଲଲାଗେ ସେଥିପାଇଁ ସେମାନେ ତାକୁ ବୃତ୍ତି କି ଜୀବନଶୈଳୀକୁ ତାକୁ ତା ଆଡ଼େ ଚାଷକୁ ହିଁ ତାକୁ ନେଇଯାଇଛନ୍ତି ତ ମୋ ଜାଣିବା ଅନୁସାରରେ ଯୁବକ ମାନେ ଯେ ଯେବେଠୁ କୃଷକ କିମ୍ବା ଏଇ ଚାଷ କରିବାକୁ ଲାଗିଲେଣି ତ ଆଗରୁ ବହୁତ ଚେଞ୍ଜ୍ ହେଇଛି ଯେମିତି ଆଗକାଳରେ ଲୋକମାନେ ସେମାନେ ଲଙ୍ଗଳରେ ଗୋଟେ ବିଲକୁ ସେମାନେ ଲଙ୍ଗଳ କରିକି ହଳ କରୁଥିଲେ ଆଉ ଦୁଇ ତିନଦିନ ଲଗାଇ ଦଉଥିଲେ କିନ୍ତୁ ଏଇନା ଯେ ସିଷ୍ଟମ୍ ବାହାରଛି ଯେମିତି ଯେଟା ଦୁଇ ତିନଦିନ ଲାଗି ଯାଉଥିଲା ସେଇଟା ଘଣ୍ଟେ ଭିତରେ ଏଇନା ସରିଯାଉଛି କିନ୍ତୁ ଗୋଟେ କାମ ଆଗକାଳର ଲୋକ ଗୋଟେ କାମକୁ ସାତ ଆଠଦିନ ଲଗଉଥିଲେ ସେଇଟା ପାଞ୍ଚ ଛଅ ଦିନରେ ହେଇଯାଉଛି ସେଇଭଳି ଏଇନା ମେସିନ୍ ବାହାରିଛି ତ ବହୁତ ଡେଭଲପ୍ ହେଇଛି ଆଉ ବହୁତ ବିକାଶ ମଧ୍ୟ ହେଇଛି ଆଉ ଆଉ ସେମିତି ଯେମତି ଆମର ଆମର କମ୍ବାଇନ୍ ମେସିନ୍ ସେ ଏକାଥକରେ ଫସଲକୁ କାଟି ଦଉଛି କାଟିକି ଏକାଥକରେ ଧାନ ପୁରା ଫ୍ରେସ୍ ଧାନ ଆଣିକି ଘରେ ପହଞ୍ଚାଇ ଦଉଛି ଆଗୁରୁ ଲୋକମାନେ ସେଇଆକୁ କାଟିକି ଆଣୁଥିଲେ ତାକୁ ପିଟୁଥିଲେ ତାକୁ ଇଏ କରୁଥିଲେ ସୁକୋଉ ଥିଲେ ସୁକାଇକି ସେମାନକୁ ଧାନ ଘର ଭିତରକୁ କରୁଥିଲେ କିନ୍ତୁ ଏଇନା ସେ କମ୍ବାଇନ୍ ମେସିନ୍ ଯେବେଠୁ ବାହାରିଛି ଏକାଥରେ ବିଲରେ ଧାନ କାଟିକି ଏକାଥରେ ଆଣିକି ଘରେ ଦେଇକି ଯାଉଛି